ଆମର ଘରର ପରିବେଶ ହେଲା ପରିବେଶ ନେଇକି ଛୁଆମାନେ ଗଢ଼ା ହୁଅନ୍ତି ସେଥିରେ ଘରର ସଫାସୁତୁରା ରଖିବା ପ୍ରଥମ ମୁଖ୍ୟ ଘରର ଆବର୍ଜନା ସଫା କରିବା ଘରର ଡ୍ରେସ୍ କପଡ଼ା ସଫା କରିବା ପିଲାମାନଙ୍କୁ ଭାଷା ଭଲରେ ଶିଖେଇବା ଏବଂ କଥା କହିବା ଶିଖେଇବା ରାସ୍ତାଘାଟ ଘରର କୌଣସି କୋଣରେ ବା କୌଣସି ଜାଗାରେ ପରିବେଶର ପ୍ରଥମ ଅପରିଷ୍କାର ନରଖିବା ଟା ଭଲ ତେଣୁ ସୁସ୍ଥ ସବଳ ହେବାକୁ ଚାହିଁଲେ ଶିଶୁମାନେ ନିଜେ ସୁରକ୍ଷିତ ଭାବରେ ରହିବା ପାଇଁ ପଡ଼ିବ ଘରର ସଫା କରିବା ଡେଟଲ ପାଣିରେ ଘର ସଫା କରିବ ଛୁଆମାନଙ୍କର ଡ୍ରେସ୍ କପଡ଼ା ମା' ମାନଙ୍କୁ କହିବ ଯେ ସେମାନେ ଭଲରେ ରଖିପାରିବେ ଛୁଆମାନଙ୍କର ଦାୟିତ୍ୱ ନେବେ ଛୁଆମାନଙ୍କୁ ଚଲେଇବା ଖାଇବା ପିଇବା ସବୁ ଶିଖେଇବା ପାଇଁ ପଡ଼େ